ଭାଇ ମୁଁ ଆଶିଷ କହୁଥିଲି ପ୍ରବଳ ବର୍ଷା ହଉଥିବାରୁ ରୋଷେଇ ବି ହେଇପାରୁନି କାରଣ ପ୍ରବଳ ବର୍ଷାରେ କିଚେନ୍ ବି ଓଦା ହେଇଯାଇଛି ଯଦି ଆପଣଙ୍କ ରେଷ୍ଟୁରାଣ୍ଟରୁ କିଛି ଅର୍ଡ଼ର ହେଇପାରିଥାନ୍ତା ତାହେଲେ ଭଲ ହେଇଥାନ୍ତା ଯଦି ହେଇପାରିବ ତାହେଲେ ଅର୍ଡ଼ର ରଖିପାରିବ କି ଅର୍ଡ଼ର ରଖି ଯଦି ରଖିପାରିବେ ତାହେଲେ ଅର୍ଡ଼ର ଟିକେ ଲିଷ୍ଟ କରିଦିଅନ୍ତୁ ଭାତ ଡାଲି ଚିକେନ୍ ମସ୍ରୁମ୍ ଚିଲ୍ଲି ପାମ୍ପଡ଼ ସାଲାଡ଼ ଏଇ ଆଇଟମ୍ ଏଇ ଆଇଟମ୍ ହେଇଥିଲେ ଭଲ ହେଇଥାନ୍ତା ବର୍ଷା ଯୋଗୁଁ କୁଆଡ଼େ ଯାଇପାରୁନି ଯଦି ହେଇପାରିବ ଆପଣ ରେଷ୍ଟୁରାଣ୍ଟ ତରଫରୁ ତାହେଲେ କନଫର୍ମେସନ୍ ଦିଅନ୍ତୁ ନାହିଁ ତ ମୁଁ ଅଦର ରେଷ୍ଟୁରାଣ୍ଟକୁ ଅର୍ଡ଼ର କରି ନେବି